ହ୍ୟାଲୋ ହୋଟେଲ୍ ମେହରାଜ୍ରୁ କହୁଛନ୍ତି ମୁଁ ଟିକିଏ ଟ୍ରେନ୍ରେ ଯିବାର ଥିଲା ପାଗ ପୁରା ଖରାପ ମୋର କିଛି ଅର୍ଡ଼ର୍ ଥିଲା ରାତି ପାଇଁ ଆପଣ ରଖିପାରିବେ ଅଭି ତ ବର୍ଷା ହେଉଛି ଟିକିଏ ଟିକିଏ ବହୁତ ଘଡ଼ଘଡ଼ି ମାରୁଛି ପାଗ ପୁରା ଖରାପ ହୋଇଗଲାଣି ଆପଣ ଆସିପାରିବେ ଯଦି କୁହନ୍ତୁ ମୁଁ ଆପଣଙ୍କୁ ଅର୍ଡ଼ର୍ଟି ଦେବି ମୋର ପାଞ୍ଚଟା ଖଣ୍ଡ ନାନ୍ ଦରକାର ଥିଲା ଆଉ ଚାଉମିନ୍ ତିନିଟା ଖଣ୍ଡ ଆଉ ମୋର ରୁଟି ଦୁଇଟା ଖଣ୍ଡ ଆଉ ଚିକେନ୍ ଦୁଇଟା ମାନେ ତନ୍ଦୁରି ଚିକେନ୍ ମୋର ଦୁଇଟା ଥିଲା ଆଉ କିଛି ସାଧା ତରକାରୀ ଦୁଇଟା ଖଣ୍ଡ ଆଉ ଏଇସବୁ ଦରକାର ଥିଲା ଆପଣ ଯଦି ଦେବେ କୁହନ୍ତୁ ଫୋନ୍ ପେ'ରେ ନେବେ ନା କ୍ୟାସ୍ରେ ନେବେ ଜଲ୍ଦି ଟିକିଏ ମୋତେ ବୁଝିକି କହିଲେ ମୁଁ ଆପଣଙ୍କୁ ଦେବି ଆଉ କ୍ୟାସ୍ ଦେଵି କି ଫୋନ୍ ପେ'ରେ ଦେବି ଆଉ ଅର୍ଡ଼ର୍ ଟିକି ରଖିପାରିବେ କୁହନ୍ତୁ ମୁଁ ସେଇ ଅନୁସାରେ ଫୋନ୍ ପେ' ହଉ ଏଥିରେ ଦେବି ଆଉ ହଉ ମୁଁ ଏବେ ଫୋନ୍ ପେ' ନହେଲେ କରିଦେଉଛି ଆଉ ହଉ ରଖୁଛି